ଆମର୍ ଭାରତ୍ ଦେଶେ ତିରିଶ୍ଟା ରାଜ୍ୟ ଅଛେ ଆରୁ ପଞ୍ଜାବ୍ ଗୁଟେ ଏନ୍ତା ରାଜ୍ୟଟେ ଯେ ବହୁତ୍ ଭଲ୍ ଲାଗ୍ସି ସେ ଜାଗାକୁ ଆମେ ଯେଇଛୁଁ ଦେଖିଛୁଁ ପାଣିପାଗ ଭଲ୍ ରହେସି ଟିକେ ଥଣ୍ଡା ପଡ଼୍ସି ଆର୍ ସିଆଡ଼େ ତାର୍ ମାନେ ଚାଷ୍ ତାର୍ ମାନେ ଗହମ୍ ଚାଷ୍ ବହୁତ୍ ହେସି ରୁଟି ତାର୍ ମାନେ ଖାଇବାର୍ ଲାଗି ବେଶୀ ମିଲ୍ସି ଆର୍ ସିଆଡ଼େ ତାର୍ ମାନେ ଖାଇବାର୍ ଟା ତା'ରମାନେ ରୁଟି ଟିକେ ବେଶୀ ଅଛେ ବହୁତ୍ ଭଲ୍ ଲାଗ୍ସି ଆଉ ସିଆଡ଼େ ଆମେ ଦେଖ୍ମା ବଲେ ସିଙ୍ଗର୍ ମାନେ ବି ବହୁତ୍ ତାର୍ ମାନେ ଆମର୍ ବଲ୍ ବଲ୍ ଟା ମାନେ ଅଛନ୍ ବହୁତ୍ ଭଲ୍ ଗାଏସନ୍ ମନ୍ ଭଲ୍ ଲାଗ୍ସି ଆରୁ ଆମେ ରାଜନୀତିକେ ଯିମା ବଲେ ଆମେ ଆମ୍ ଆଦମୀ ପାର୍ଟିର ଆମର୍ ମୁଖ୍ୟମନ୍ତ୍ରୀ ସେ ଜାଗାନୁ ଅଛନ୍ ଆମର୍ ଭାଗବତ୍ ମନ୍ ଆମର ମୁଖ୍ୟମନ୍ତ୍ରୀ ପଞ୍ଜାବ୍ ର ଅଛନ୍ ବହୁତ୍ ଭଲ୍ ତାର୍ ମାନେ ରାଜ୍ୟକେ ସମ୍ଭଲାସନ୍ ବହୁତ୍ ଭଲ୍ ଦେଖସନ୍ ଭଲ୍ ଲାଗ୍ସି ଆଉ ଆମେ ତାମିଲନାଡ଼ୁକେ ଯଦି ଯିମା ଆମେ ଯଦି ଦକ୍ଷିଣ ଭାରତେକେ ଯିମା ବେଲେ ତାମିଲନାଡ଼ୁ ଆମେ ଦେଖିଛୁଁ ଯେଇଛୁଁ କାମ୍ କରିଛୁଁ ସିଆଡ଼େ ବହୁତ୍ ଟି ତାମାନେ ଫେକ୍ଟ୍ରି ମାନେ ଅଛେ ସୂତା ଫେକ୍ଟ୍ରି ଅଛେ ବେନିୟନ୍ ଫେକ୍ଟ୍ରି ମାନେ ଅଛେ ଦେଖବାର୍ ଲାଗି ମିଲ୍ସି ଆର୍ ସେନ ଖାଇବାର୍ ଟା ତାର୍ ମାନେ କହିମି ବେଲେ ଚାରୁ ପାଏନ୍ ଦହି ତାର୍ ମାନେ ଖରା ଟିକେ ବେଶୀ ପଡ଼୍ସି ଖରା ଟିକେ ବେଶୀ ପଡ଼୍ସି ଆର୍ ସିଆଡେ଼ ପିନ୍ଧବାର୍ ପୋଷାକ୍ ତାର୍ ମାନେ ଟିକେ ହ୍ୱାଇଟ୍ ରହେସି ହ୍ୱାଇଟ୍ଟା ତାର୍ ମାନେ ବେଶୀ ପିନ୍ଧସନ୍ ଲୋକ୍ ଆଉ ସେନର୍ ତାର୍ ମାନେ ଆମର୍ ସି ଏମ୍ ଯଦି ଏମିତି କିଛି ସି ଏମ୍ ତାର୍ ମାନେ ଏମ୍ କେ ଷ୍ଟାଲିନ୍ ତାଙ୍କର୍ ମୁଖ୍ୟମନ୍ତ୍ରୀ ଆଉ ସେ ରାଜ୍ୟ ବହୁତ୍ ଭଲ୍ ଏ ସିଆଡ଼ର୍ ଲୋକମାନେ ବି ବହୁତ୍ ଭଲ୍ ଏ ବହୁତ୍ ଭଲ୍ ଲାଗ୍ସି ଆମକୁ ବହୁତ୍ ଖୁସି ଲାଗ୍ସି ଆଉ ସେଆଡ଼େ କାମ୍ କର୍ବାର୍ ଲାଗି ତାର୍ ମାନେ ତାର୍ ମାନେ ଭଲ୍ ଲାଗ୍ସି ଖାନାପିନା ଭଲ୍ ସାମ୍ବର୍ ଚଟନି ମାନେ ଇଟା ତାର୍ ମାନେ ମିଲ୍ସି ଭଲ୍ ଲାଗ୍ସି